ଟିଭିଟେ ଗୋଟେ ଥିଲା ଯେ ସବୁବେଳେ ଟିଭିଟା ଖରାପ ହେଉଥିଲା ଟିଭିର ଖରାପ ଗୁଣ ବହୁତ ଟିଭି ପାଇଁ କେତେ ବହୁତ ମଣିଷ ଖର୍ଚ୍ଚାନ୍ତରେ ପଡ଼ୁଛି ଆଉ ଟିଭିଟାର ଯଦି ଖରାପ ହେଲା ତାକୁ ନ ସଜାଡ଼ିଲେ ହବ ନେଇ ଘରେ ସବୁବେଳେ ଟିଭିଟା ୟୁଜ୍ କରୁ କିନ୍ତୁ ଟିଭିଟାକୁ କେତେ ସଜାଡ଼ିବା ପାଇଁ ନେବୁ ବହୁତ ଥର ସଜାଡ଼ିବା ପାଇଁ ନେବୁ ଥରେ ଆଗକାଳର ଟିଭି ଥିଲା ଏତେ ଖରାପ ହେଉନଥିଲା ଏ ସ୍ୟାମସଙ୍ଗ୍ ଏଲ୍ ଜି ଏସବୁ କମ୍ପାନୀର ଟିଭି ଥିଲା ଏତେ ଖରାପ ହେଉନଥିଲା ଏବେକାର ଏଲ୍ ଇ ଡ଼ି ଟିଭି ବହୁତ ଟାଇମ୍ରେ ହିଁ ଖରାପ ହେଉଛି ସବୁବେଳେ ଟିକେ ଲାଇନ୍ର ପ୍ରୋବ୍ଲେମ୍ ହେଲା ତ ଟିଭି ଖରାପ ପୁ ପୁଣି ଟିକେ ଯଦି ଏଠି ବର୍ଷା ପବନ ଉଠେଇଲା ଚଡ଼ଚଡ଼ିଫଡ଼ି ମାରିଲା ସେଠୁ ପୁଣି ଟିଭିର ପ୍ରୋବ୍ଲେମ୍ ଆସିଲା ଏଇ ଆଜି ପିକ୍ଚର୍ ଆସୁନାଇଁ ପିକ୍ଚର୍ କଟିଯାଉଛି ନାଁ ଏଠି ଆଜି ସାଉଣ୍ଡ ଆସୁନି ପୁଣି ମେକାନିକ୍ ଡ଼ାକ ପୁଣି ନହେଲେ କେଉଁଠିକି ସଜଡ଼ିବାକୁ ନେଇଯାଅ ଟିଭିଟା କେତେ ସଜାଡ଼ିବାକୁ ଯିବୁ ସବୁବେଳେ ଟିଭିର ଖର୍ଚ୍ଚ ବି ବହୁତ ପ୍ରାୟେ ଟିଭି ଚଲେଇଲେ ତାର ଇଲେକ୍ଟ୍ରି ବିଲ୍ ବି ବଢ଼ୁଛି ତାପରେ ଟିଭିକୁ ଯଦି ଆମେ ଡ଼ିସ୍ କାର୍ଡ ପକା ଟିଭି ଇଲେକ୍ଟ୍ରି ବିଲ୍ ଦେ ସେଥିରେ ପୁଣି ଟିଭି ସବୁବେଳେ ଖରାପ ଆଜି ପିକ୍ଚର୍ ଆସୁନି ତା ସଜାଡ଼େ ଆଜି ସାଉଣ୍ଡ ଆସୁନାଇଁ ଏଟା ସଜାଡ଼ି ଆସେ ଆଜି ଟିଭି ଖରାପ ହୋଇଗଲା କି ଆମ ଟିଭିର ଟିଭି ଖରାପ ହୋଇଗଲେ ଆଜିକାର ଏଲ୍ ଇ ଡ଼ି ଟିଭି ଯଦି ଖରାପ ହୋଇଯାଉଛି ଥରକେ ଦଶ ହଜାର ପନ୍ଦର ହଜାର ଖର୍ଚ୍ଚ ହେଉଛି ଟିଭିଟା ପନ୍ଦର ହଜାର ଦେଇକି ଅଣିଥିବୁ ଥରେ ଖରାପ ହେଲା ମେକାନିକ୍ ଆସିକି କହିବ ଯେ ତମ ଟିଭିରେ ଏତିକି ଟଙ୍କା ଲାଗିବ କଣ ନୂଆ ଟିଭି ଆଣିବୁ ନା ଏଇ ଟିଭିକୁ କେତେ ପଇସା ଦେଇକି ସଜାଡ଼ିବୁ ଏତେ ତା'ର ମାନେ ପ୍ରୋବ୍ଲେମ୍ ରହୁଛି ଟିଭି ଗୋଟେ ଟିଭି ହେଲେ ସବୁବେଳେ ସେଇ ପ୍ରୋବ୍ଲେମ୍ ଦେଖଉଥିବ ଆଜି ଏଟା ସଜାଡ଼େ କାଲି ସେଟା ସଜାଡ଼େ ଆଜି ଏଇଟା ହେଲା କାଲି ସେଇଟା ହେଲା ଟିଭିର ଖରାପ ଗୁଣ ବହୁତ